ଆମର ଯେଉଁ ଓଡ଼ିଆ ଭାଷାଟି ରହିଛି ଏହା ଉଣେଇଶଶହ ଛତିଶ ମସିହାରୁ ସରକାରଙ୍କ ଦ୍ଵାରା ଏହା ଆଦୃତ ହୋଇଚାଲିଛି ଏବଂ ଓଡ଼ିଶାର ଲୋକ ବର୍ତ୍ତମାନ ପାଖାପାଖି ଚାରି କୋଟି ଲୋକ ରହିଛନ୍ତି ଏବଂ ଓଡ଼ିଶାର ଲୋକମାନେ ବିଭିନ୍ନ ଜାଗାରେ ରହୁଥିଲେ ମଧ୍ୟ ସେମାନେ ଓଡ଼ିଆରେ କଥାବାର୍ତ୍ତା କରନ୍ତି ଓଡ଼ିଆ ଭାଷାର କେତେକ ବୈଶିଷ୍ଟ୍ୟଗୁଡ଼ିକ ହେଲା ସନ୍ଧି ବିଚ୍ଛେଦ ବାକ୍ୟ ଶବ୍ଦ ସଂଯୋଗିକରଣ ବାକ୍ୟ ରଚନା ପତ୍ର ଲିଖନ ଏବଂ ଓଡ଼ିଆରେ ଯେଉଁ ଉଚ୍ଚାରଣ ହୁଏ ସେଇଟା ମଧ୍ୟ ଓଡ଼ିଶା ଭିତରେ ବିଭିନ୍ନ ପ୍ରାନ୍ତରେ ଯେଉଁ ଲୋକମାନେ ବସବାସ କରୁଛନ୍ତି ସେମାନଙ୍କର ଉଚ୍ଚାରଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ଯଥା ଆମେ ଯଦି ଦକ୍ଷିଣ ଓଡ଼ିଶାକୁ ଯିବା ସେଠାରେ କେତେଗୁଡ଼ିଏ ଶବ୍ଦ ପ୍ରୟୋଗ କରାଯାଏ ଯେଉଁଟାକି ଉତ୍ତର ଓଡ଼ଶାରେ ନଥାଏ ଯଥା ହଳନ୍ତ୍ ହଳନ୍ତ୍ ଚିହ୍ନଟି ଆମ ଉଚ୍ଚାରଣରେ ଦକ୍ଷିଣ ଓଡ଼ିଶାରେ ପାଇବା ନାହିଁ କିନ୍ତୁ ଉତ୍ତର ଓଡ଼ିଶା ଆଉ ପୂର୍ବ ଓଡ଼ିଶାରେ ଆମେ ଏହି ହଳନ୍ତ୍ ଚିହ୍ନଟା ପାଇବା ତେଣୁ ଯଦି ଆମେ କେତେଗୁଡ଼ିଏ ବାକ୍ୟ ଯିବା ସେ ବାକ୍ୟରେ ମଧ୍ୟ କେତେଗୁଡ଼ିଏ ପାର୍ଥକ୍ୟ ରହିଥାଏ ଆଉ ବ୍ୟାକରଣ ଯଦି ଦେଖିବା ବ୍ୟାକରଣଟି ସାରା ଓଡ଼ିଶାରେ ସମାନ ଥାଏ ଏବଂ ଉଚ୍ଚାରଣରେ କିଛିଟା ପାର୍ଥକ୍ୟ ରହିଛି ତେଣୁ ଏହିଗୁଡ଼ିକ ଆମ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ବୋଲି ଆମେ ଭାବୁଛୁ